ଯେତେବେଳେ ମୁଁ କୌଣସି ସ୍ଥାନକୁ ଯିବା ଯିବା ପାଇଁ ଭାବିଥାଏ କିମ୍ବା କା ବାହାରକୁ କୌଣସି ଜାଗାକୁ ଚାରି ଦିନ କିମ୍ବା ପାଞ୍ଚ ଦିନ ପାଇଁ ଯାଇଥାଏ ସେତେବେଳେ ଆମ ଘରର ଜଣେ ସଦସ୍ୟକୁ ମୁଁ ମୋର ଗଛ ଗୁଡ଼ିକର ଦାଇତ୍ଵ ଦେଇ ଯାଇଥାଏ ଏବଂ ସିଏ ମଧ୍ୟ ସଠିକ୍ ସମୟରେ ଗଛକୁ ପାଣି ଦେଇଥାଏ ଏବଂ ଗଛର ମଧ୍ୟ ଯତ୍ନ ନେଇଥାଏ ମୁଁ ଯୁଆଡ଼େ ବି ଯାଏ ଯେକୌଣସି ଆମ ଘରରେ ଥିବା ଯେକୌଣସି ସଦସ୍ୟକୁ ମୁଁ ଗଛର ଦାଇତ୍ଵ ଦେଇକି ଯାଇଥାଏ